ମୁଁ ତ ଜାଣିବା ହିସାବରେ କାରଣ ପିଲାମାନେ ଛୋଟବେଳରୁ ହିଁ ମୋବାଇଲ ଧରିକି ସେମାନେ ଫ୍ରି ଫାୟାର୍ ଆଉ ପବ୍ ଜି ଖେଳୁଥିଲେ ସେଥିପାଇଁ ସେମାନେ ଆଉ ଖେଳ ଖେଳିବାରେ ଉତ୍ସାହିତ ରହୁନାହାଁନ୍ତି ଖାଲି ଇଣ୍ଡୋର୍ ଗେମ୍ ଯାକ ଖେଳୁଛନ୍ତି କେଉଁଟା କେଉଁଟା ଛୋଟିଆ ମୋଟିଆଟା ଆଉ ଘରେ ବସିକି ସେମାନେ ପ୍ରାୟତଃ ମୋବାଇଲ ଧରିକି ବସିଥିବେ ଆଉ ସର୍ଟ ଭିଡ଼ିଓ ଗୁଡ଼ାକ ଦେଖୁଛନ୍ତି ଆଉ ମୋବାଇଲରେ ଯେଉଁ ଯେଉଁ ସବୁ ଖେଳ ଅଛି ସେଟା ଖେଳୁଛନ୍ତି ଆଉ ବାହାରୁକୁ ଯାଇକି ପଡ଼ିଆରେ ଯାଇକି ଖେଳିବା ପାଇଁ ଯାଇ ସେମାନେ ଯାଉନାହାଁନ୍ତି ସେଥିପାଇଁ କ'ଣ କରିବା କଥା ଆମେ ପିଲାମାନଙ୍କୁ ମୋବାଇଲଟା ଦେବାନି ମୋବାଇଲ ଦେଲେ କ'ଣ ହେଉଛି ସେମାନେ ସେ ମୋବାଇଲରେ ପଶିକି ସବୁବେଳେ ମୋବାଇଲରେ ଖେଳି ଥାଉଛନ୍ତି ଯେଉଁଟା କି ମୁଁ କହିଲି ଫ୍ରି ଫାୟର୍ ଆଉ ପବ୍ ଜି ହଉ ୟା ମୋବାଇଲରେ ଯେଉଁଟା ବି ଗେମ୍ ହଉ ସେସବୁ ଖେଳୁଛନ୍ତି ସେମାନେ ସେଥିପାଇଁ ମୋବାଇଲଟା ଆମେ ଦେବାନି